ନୃତ୍ୟଗୀତ ମୋତେ ବହୁତ ଭଲ ଲାଗେ ତେଣୁ ମୋର ଗୁରୁ ଫକୁ ସାର୍ଙ୍କଠାରୁ ମୁଁ ନୃତ୍ୟଗୀତ ଶିଖିଛି ଆଜିକୁ ପ୍ରାୟ ଦଶ ବର୍ଷ ହେଲା ମୁଁ ଏଇ ନୃତ୍ୟ ଗୀତ ଉପରେ ଚାଲିଛି କାହିଁକି ନା ମୋର ନୃତ୍ୟ ଗୀତ ଉପରେ ବହୁତ ପସନ୍ଦ ଏହି ନୃତ୍ୟଗୀତ ଦ୍ୱାରା ମୁଁ ବହୁତ ଠାରୁ ଜାଗାରୁ ପୁରସ୍କୃତ ହୋଇଛି